ମଧୁମେହ ରୋଗର କଣ୍ଟ୍ରୋଲ୍ କରିବା ପାଇଁ ପ୍ରତି ଘରର ପୁଷ୍ଟି ବଗିଚାରେ ବି ତା'ର ଘରୋଇ ପ୍ରତିକାର କରାଯାଇପାରିବ ଯଦି ଆମେ କଲରାକୁ ଜୁସ୍ କରିକି ଆମେ ସେ ମଧୁମେହ ରୋଗୀକୁ ଦେବା ତେବେ ମଧୁମେହ ରୋଗର କଣ୍ଟ୍ରୋଲ୍ ହୋଇପାରିବ ଯଦି କଲରା ପତ୍ରକୁ ଜୁସ୍ କରିକି ଦେବା ତେବେ ବି ହୋଇପାରିବ ତ ଆମେ ଜାଣିବା କେମିତି ଯେ ତାକୁ ମଧୁମେହ ରୋଗ ହେଲା ବୋଲି ତା'ର ମୁଣ୍ଡରୁ ଅତ୍ୟନ୍ତ ଝାଳ ବାହାରିବ ତାକୁ ବାରମ୍ବାର ପରିସ୍ରା ଲାଗିବ ତାକୁ ହାଲିଆ ଲାଗିବ କଥା କହିବାପାଇଁ ଇଚ୍ଛା ହେବନି ଏଇସବୁ ଲକ୍ଷଣ ପ୍ରକାଶ ପାଇଲେ ଆମେ ଜାଣିବା ଯେ ତାକୁ ମଧୁମେହ ରୋଗ ହୋଇଛି ବୋଲି ତ ତାକୁ ଯାଇକି ଆମେ ହସ୍ପିଟାଲ୍ରେ ତା'ର ରକ୍ତରେ ଯଦି ସୁଗାରର ପରିମାଣ ଶହେ କୋଡ଼ିଏରୁ ଅଧିକ ହେଲା ତା'ହେଲେ ଆମେ ଜାଣିବା ଯେ ତା'କୁ ମଧୁମେହ ରୋଗ ହୋଇଛି ଡାକ୍ତରଙ୍କର ପରାମର୍ଶ ଅନୁସାରେ ଚିକିତ୍ସା ସହ ଯଦି ଆମେ ଘରୋଇ ଉପକାର ଏମିତିକି ଜାମୁକୋଳି ମଞ୍ଜିକୁ ଆଣିକି ଗ୍ରାଇଡ଼ିଙ୍ଗ୍ କରିକି ତାକୁ ସକାଳ ସଞ୍ଜ ସର୍ବତ କରିକି ଆମେ ରୋଗୀକୁ ପିଇବାକୁ ଦେବା ତେବେ ଆମେ ଏଇ ରୋଗର ଘରୋଇ ଉପଚାର ହୋଇପାରିବ ରୋଗୀକୁ ଉପଯୁକ୍ତ ଖାଦ୍ୟ ଦେବା ଉପଯୁକ୍ତ ବିଶ୍ରାମ ଦେବା ଆବଶ୍ୟକ ଅନୁସାରେ ପାଣି ପିଇବା ପାଇଁ ଦେବା ତେବେ ଏଇ ରୋଗର କଣ୍ଟ୍ରୋଲ୍ କରାଯାଇପାରିବ